ଆମ ଅଞ୍ଚଳର ସରପଞ୍ଚ ହେଉଛନ୍ତି ଶ୍ରୀଯୁକ୍ତ ଘନଶ୍ୟାମ ନାୟକ ସେ ଆମ ଅଞ୍ଚଳର ସରପଞ୍ଚ ଅଟନ୍ତି ଆମେ ତାଙ୍କୁ ଭୋଟ୍ ଦେଇ ଜିତାଇଛୁ ଆମର ଭୋଟ୍ ଦବାର ବୟସ ମଧ୍ୟ ହୋଇଗଲାଣି ଆମେ ତାଙ୍କୁ ଭୋଟ୍ ଦେଇ ଜିତାଇଛୁ ତ ସେ ପିଲା ବେଳେ ଥରେ ଆମ ସ୍କୁଲକୁ ଆସିଥିଲେ ତ ଆମ ସ୍କୁଲରେ କ'ଣ କ'ଣ ସୁବିଧା ଅସୁବିଧା ରହିଛି ସେ ବିଷୟରେ ପଚାରିଥିଲେ ଆମେ ମଧ୍ୟ ସ୍କୁଲର ସୁବିଧା ଅସୁବିଧା ବିଷୟରେ ତାଙ୍କୁ କହିଥିଲୁ ସେ ତାକୁ ସମାଧାନ କରିବାକୁ କହିଥିଲେ ଓ ପରେ ସମାଧାନ ମଧ୍ୟ କରିଥିଲେ ତ ସରପଞ୍ଚ ହିସାବରେ ଶ୍ରୀଯୁକ୍ତ ଘନଶ୍ୟାମ ନାୟକ ଜଣେ ଭଲ ବ୍ୟକ୍ତି ସେ ସରପଞ୍ଚ ହେବାକୁ ଯୋଗ୍ୟ ଓ ତାଙ୍କର କଥାବାର୍ତ୍ତାର ଶୈଳୀ ମଧ୍ୟ ବହୁତ ଭଲ ପିଲା ମାନଙ୍କ ସହିତ ପିଲାଳିଆମିରେ କଥାବାର୍ତ୍ତା ହୁଅନ୍ତି ବଡ଼ ଲୋକଙ୍କ ସହିତ ବଡ଼ ଲୋକଙ୍କ ପରି କଥା ହୁଅନ୍ତି ଏକ ସରପଞ୍ଚ ହେବାର ପ୍ରକୃତ ଯୋଗ୍ୟତା ତାଙ୍କ ପାଖରେ ରହିଛି ବୋଲି ଆମକୁ ଅନୁଭୂତ ହୁଏ ଓ ସେଥିପାଇଁ ଆମେ ବି ତାଙ୍କୁ ଭୋଟ ଦେଇଥିଲୁ ଓ ସେ ସରପଞ୍ଚ ପଦବୀରେ ନିଯୁକ୍ତ ହୋଇଥିଲେ ତ ସେ ଯେତେବେଳେ ଯେକୌଣସି କାମ କରିବାକୁ ପଦକ୍ଷେପ ନିଅନ୍ତି ସେ କାମକୁ ପ୍ରକୃତ ଭାବରେ କରନ୍ତି ଓ ସେ କାମ ଟି ଭଲ ମଧ୍ୟ ହୋଇଥାଏ